ଢେଙ୍କାନାଳର ମୁଖ୍ୟ କୃଷିଜାତ ଦ୍ରବ୍ୟ ସଂଗ୍ରହ କରନ୍ତି ଆଗ ବିଲରେ ଚାଷ କରନ୍ତି ତା'ପରେ ମଇ ଦିଅନ୍ତି ତା'ପରେ ଧାନ ବୁଣନ୍ତି ଧାନ ବୁଣି ସାରିଲା ପରେ ତାକୁ ଗାରିଆ ବେହୁଡ଼ା କରନ୍ତି ତା'ପରେ ସାର ଫାର ପକାନ୍ତି ସାର ପକା ସରିଲା ପରେ ତା'ପରେ ଲୋକ ଟିକିଏ ତାକୁ ମାଟିକୁ ଭଲକି ଆଉ ଟିକିଏ ସାର ପକାନ୍ତି ଧାନ ବାହାରିଲା ବେଳକୁ ଥର ସାର ପକାନ୍ତି ତା'ପରେ ଧାନ ପାଚିଲେ କଟା କୁଟି କରନ୍ତି କାଟିବା ସାରେ ତା'ପରେ ଖଳାକୁ ଆଣନ୍ତି ଖଳା ପରେ